ମୋ ସଂସ୍କୃତିରେ ପାରିବାରିକ ଲିଙ୍ଗ ଲିଙ୍ଗଭିତ୍ତିକ ସମାନପ୍ରତୀକ ଭୂମିକା ରହିଛି କାରଣ ଏହା ନାରୀମାନଙ୍କୁ ଯେତିକି ଶିକ୍ଷା ଉପରେ ପ୍ରାଧାନ୍ୟ ଦିଆଯାଇଥାଏ ପୁରୁଷମାନଙ୍କୁ ସେତିକି ଶିକ୍ଷା ଭିତ୍ତିରେ ପ୍ରାଧାନ୍ୟ ଦିଆଯାଇଥାଏ ଏବଂ ଏହା ସହିତ ନିଷ୍ପତ୍ତି ନେବାରେ ସମାନ ଉଭୟ ସମାନ ଭୂମିକା ଗ୍ରହଣ କରିଥାନ୍ତି ଏବଂ ଏମାନଙ୍କର ପ୍ରାଥମିତ ପ୍ରାଥମିକତା ହେଉଛି ଶିକ୍ଷା କ୍ଷେତ୍ରରେ ଧର୍ମ କ୍ଷେତ୍ରରେ ଏବଂ ଅର୍ଥନୀତି କ୍ଷେତ୍ରରେ ଜୀବିକା କ୍ଷେତ୍ରରେ ଏମାନେ ସମାନଭାବରେ ପରିବାରର ମୁଖ୍ୟକୁ ସାହାଯ୍ୟ କରିଥାନ୍ତି ତେଣୁ ଲିଙ୍ଗଭିତ୍ତିକ ପାରିବାରିକ କୌଣସି ବିଭେଦତା ଆମ ସଂସ୍କୃତିରେ ଦେଖାଯାଏ ନାହିଁ